ହ୍ୟାଲୋ ଏ ବସିଛି ଟିଭି ଦେଖୁଛି

ଆଉ ଗାଧୋଇ ପାଧୋଇ ସାରିକି ଖାଇ ସାରିଲୁଣି ନା ନାହିଁ କହୁନୁ କାଲି କାଲି ଭୁବନ ରାତି ବେଳକୁ ଯିବା ଏ ରଙ୍ଗିଲା କିରେ ଯିବା ଆଉ କ'ଣ ଆରେ ରୟାଲ ଢ଼ାବାଟା ପା ଭଲ ଏ ତୁ ମଟନ ଖାଅ ମୋତେ ଚିକେନ ଭଲ ମୁଁ ବିରିୟାନୀ ଖାଇବି ହେଉ ଯିବା ତା'ହେଲେ ରଙ୍ଗିଲା ନୂଆ ଢାବା ଖୋଲିଛି ଦେଖିବା କ'ଣ ନାଁ ଟ ତ ଦେଇଛି ନିୟୁ ରଙ୍ଗିଲା ଖାଇଛୁ କିରେ ଆଉ ଏକା ଏକା ପଳାଉଛୁ ଆଉ ଡାକୁନୁ ଏ ସେଦିନ ଘରକୁ ମାମୁଁ ଆସିଥିଲେ ତା ନମ୍ବରଟା ତ ପଠାଇବୁ ତା'ସହିତ ମୋର ବି କାମ ଥିଲା ଟିକେ କେତେ ଏ କ'ଣ ମାନେ କ'ଣ ଖାଇବୁ ନା କ'ଣ ସୁନା ଫୁନା କିଣିବୁନା

ଆଉ କୁଆଡ଼େ ଭୁବନର ଭଲ ଢାବା ବାହାରେ ଢେଙ୍କାନାଳ କି ଯାଜିପୁର କି ଭୁବନଶ୍ୱର କହିଥାନ୍ତୁ କହିଥାନ୍ତି ଭୁବନର ତ ଗୋଟିଏ ସରିଲେ ସିଏ ପୁଣି ମାସେ ପରେ ସିଏ ବି ତା'ର ପୁଣି ବାଜ୍ୟ ଜିନିଷ କରିଦେବ ଏଇନା ଦେଖେ ତା'ର ରଙ୍ଗିଲା ଢାବାରେ ଖାଆ ତୋତେ ଯେତେ ଭଲ ଲାଗିବ ପୁଣି ମାସେ ଦେଢ଼ ମାସ ପରେ ସେ ମିସ୍ତ୍ରୀ ବନାଇଥିବ ଆଉ ଗୋଟିଏ ଡାକିଥିବ ସେ ପୁରା ବାଜ୍ୟ କରିଦେବ ଥିବ କହୁନୁ ଢେଙ୍କାନାଳ ଆଡ଼େ ଯିବା କି ଗୋଟିଏ ଭଲ ଅଛି କାଫିନସ ପ୍ଲାଜା ଖାଇବା ହେଉ ତା'ହେଲେ ସମସ୍ତଙ୍କୁ କହିବୁ ହେଲା କାଫିନସ ପ୍ଲାଜା ଢେଙ୍କାନାଳ ଆଡ଼େ ଯଦି ଯିବା ଭଲ ହୋଟେଲରେ ଆରାମ ସେ ଖାଇବା କେଉଁଠି ଭୁବନରେ ଏଟା ଶତାବ୍ଦୀକୁ ଚିଙ୍ଗୁଡ଼ି ଫ୍ରାଏ ତା ଚିଙ୍ଗୁଡ଼ି ମାଛ ଏହି ଦୁଇଟା ତା'ର ଭଲ ଲସିଟା କିନ୍ତୁ କାଲି ତୁ ଦେବୁ ଆରେ ମୁଁ ନେଇ ଗଲେ ପରା ତୁ ଲସିଟା ବି ଦେବୁନି ହଁ ହଁ ହେଉ ରଖ ହେଉ ରଖୁଛି ମୋର ଟିକେ କାମ ଅଛି ବିଜି ଅଛି ମୁଁ ଏହିନା